ମୁଁ ଗୋଟିଏ ମୋବାଇଲ ଅନଲାଇନ ଅର୍ଡ଼ର କରିଥିଲି ତା ଦାମ କୋଡ଼ିଏ ହଜାର ଟଙ୍କା ଭାବିଥିଲି ମୋବାଇଲ ଫୋନଟା ବହୁତ ଭଲ ପଡ଼ିବ ଗୋଟିଏ ମାସ ଗଲା ପରେ ଦେଖିଲି ମୋବାଇଲର ଗୋଟିଏ ପରେ ଗୋଟିଏ ସମସ୍ୟା ବାହାରିଲା ବାରମ୍ବାର ମୋବାଇଲ ହ୍ୟାଙ୍ଗ ହେଉଛି ବ୍ୟାଟେରୀ ଚାର୍ଜ ରଖୁନି ୟୁଟ୍ୟୁବରେ କୌଣସି ଜିନିଷ ସର୍ଚ୍ଚ କଲେ ବି ଠିକରେ ଆସୁନି ଏତେ ପଇସା ଦେଇ ମୋବାଇଲ କିଣି ମୋତେ ନିଜକୁ ବହୁତ ଖରାପ ଲାଗୁଛି ଘରେ ସମସ୍ତେ ମୋତେ ଗାଳି କରୁଛନ୍ତି ବାପା ମା ସମସ୍ତେ ଗାଳି କରୁଛନ୍ତି ଅନଲାଇନ ମୋବାଇଲ ଆଉ ଅର୍ଡ଼ର କରିବିନି ଜୀବନରେ କେବେ ହେଲେ